ଗାଡ଼ି ହଁ ବୋଲେରୋ ଗୋଟେ ଅଛିିବା କୋଉଠିକି ଯିବେ କି ଆଉ ଅନୁଗୁଳ ତ ସେଇ ଦୁଇ ହଜାରେ ନହେଲେ ଯିବନି ଭୁବନେଶ୍ୱର ଆହୁରି ଅଧିକ ପଇସା ପଡ଼ିବ ସେଠିକି ଏଠିକି ଗଲା ମାନେ ଛଅ ହଜାର ଟଙ୍କା ସେ ଏ ଯିବ ତେଲ ଖର୍ଚ୍ଚ ସେଠି କମ୍ କେତେ କିଲୋମିଟର ହେଲାଣି ଆମ ଡ୍ରାଇଭର ଯିବ ପୁଣି ଇଏ ସେଠି ଆଉ ନହେଲେ ପାଞ୍ଚ ହଜାର ଦେବ ତିନି ହଜାର ହେବ ନାଇଁ ଯଦି ହେବ ଚାରି ହଜାର ହଉ ଆଉ କୁଆଡ଼େ ଯିବ କି ଆଉ ଏତେ କେମିତି କହୁଛ ଏଠୁ ହେଟିକି ପୁଣି ଏଇନା କହିଲଣି ତିନିଟା ଯାଗା ଆଉ ଦୁଇଟା ଯାଗା ଅଧିକ ତାହେଲେ ପଡ଼ିବ ଆଉ ସେ ଛଅ ଜଣ ଡ୍ରାଇଭର ଇଏ ବି ହେଲାଣି କି ଭଡ଼ା ଏତେ ଜାଗା ଯିବ ତାହେଲେ ଅଧିକ ପଇସା ଭଡ଼ା ପଡ଼ିବ ସେଇ ଛଅ ହଜାର ପଡ଼ିବ ନହେଲେ ଆଉ ପାଞ୍ଚ ଶହ ହଜାରେ କମେଇ ଦେବ ପଛେ ଗାଡ଼ି ନେବ

ହଁ ହଉ ତାହେଲେ ହେବ ଖବର ଦେବ ମୋ କତିକି ହଁ ହେବ ବୁଧବାରକୁ ହେବ

ସିଏ ଏଇ କରିବ ମୁଁ ତାକୁ କହିଦେଇଥିବି ସବୁ ସିଏ କଥା ବୁଝିବ ସବୁ ମୁଁ ଏଇ ରେଟ୍ ଏଇୟା ସବୁ କହିଦେଇଥିବି ହଁ ହଁ